ମୁଁ ଥରେ ଏକ ବଡ଼ ମୂର୍ତ୍ତି ତିଆରି କରିଥିଲି ଗଣେଶଙ୍କର ଆଉ ହନୁମାନଙ୍କର ସେଇ ଯେଉଁ ଗଣେଶ ହନୁମାନ ମୂର୍ତ୍ତି ତିଆରି କଲି ସେତେବେଳେ ମୁଁ ପ୍ରଥମେ ଟିକିଏ କମ ଜାଣିଥିଲି କିନ୍ତୁ କେତେ ଗୁଡ଼ିଏ ଜାଗାକୁ ଗଲା ପରେ ଯଥା ମୟୁରଭଞ୍ଜ ଖୀଚିଂ ଗଲାପରେ ମୁଁ ସେଇଠୁ ଦେଖିଲି ପ୍ରେରଣା ପାଇଲି ଯେ ସେମାନେ କିପରି ସେ ପ୍ରତିମୂର୍ତ୍ତି ଗୁଡ଼ାକୁ ତିଆରି କରିଛନ୍ତି ଆଉ କେଉଁ ଧାତୁରେ ସେମାନେ ତିଆରି କରିଛନ୍ତି ତାକୁ ଦେଖିଲା ପରେ ମୁଁ ସେହି ଅନୁଯାୟୀ ଆମ ଅଞ୍ଚଳରେ ମଧ୍ୟ ସେଇ ଭଳିଆ ପ୍ରତିମୂର୍ତ୍ତି ବିଭିନ୍ନ ପ୍ରକାର ସ୍ଟାଚ୍ୟୁ ଆଉ ଅନ୍ୟାନ୍ୟ ଲୋକମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିବା ପାଇଁ ସମୟ ଦେଲି ଆସ୍ତେ ଆସ୍ତେ ନିଖୁଣ ଭାବରେ ସେ ପ୍ରତିମୂର୍ତ୍ତିକୁ ମୁଁ ତିଆରି କରିପାରିଲି ତା ପାଇଁ ଛୋଟ ଛୋଟ ଯାନ୍ତ୍ରିକ ଜିନିଷ ମଧ୍ୟ ଆବଶ୍ୟକ ହେଲା ଯେଉଁ ଗୁଡ଼ାକ ମୁଁ ବାହାରୁ କିଣିକି ଆଣିଲି ଆଉ କିଣିକି ଆଣିଲା ପରେ ବଡ଼ ଆହ୍ୱାନର ସମ୍ମୁଖୀନ ହେଲି ଯେ ବଡ଼ ସମୟର ଅଭାବ ହେଲା ଆଉ ବ୍ୟାଙ୍କରୁ ମଧ୍ୟ ମୁଁ କିଛି ୠଣ ପାଇବା ପାଇଁ ମଧ୍ୟ ଯୋଗାଯୋଗ କରିଥିଲି ଆଉ ବ୍ୟାଙ୍କ ମଧ୍ୟ ମୋତେ ଦେବା ପାଇଁ ଏତେ ତତ୍ପର ନଥିଲା ଆଉ ପରେ ମୋର ପ୍ରତିମୂର୍ତ୍ତି ଦେଖିଲା ପରେ ସେ ବ୍ୟାଙ୍କ ମୋତେ କିଛି ଏକ ଫଣ୍ଡ ମଧ୍ୟ ପ୍ରଦାନ କରିଥିଲା ଆଉ ସେ ଫଣ୍ଡକୁ ନେଇ ମୁଁ ଅଧିକ ପ୍ରତିମୂର୍ତ୍ତି ତିଆରି କରିଥିଲି